ମୁଁ ଗୋଟେ କ୍ୟାବ୍ କ୍ୟାବ୍ ବୁକ୍ କରିଛି ଯାହା ପାଇଁ ମୁଁ ବହୁତ ସମୟ ହେଲା ଅପେକ୍ଷା କରିଛି କିନ୍ତୁ ଏବେ ଯାଏ କ୍ୟାବ୍ ପହଞ୍ଚି ନାହିଁ ମୁଁ ପଚାରିବାକୁ ଚାହୁଛି ଯେ ଏତେ ସମୟ କ'ଣ ପାଇଁ ଲାଗୁଛି ମୁଁ ପୂର୍ବରୁ ବୁକ୍ କରାଯାଇଥିବା କ୍ୟାବ୍ କାହିଁକି ଏତେ ଲେଟ୍ ହେଉଛି ପହଞ୍ଚିବାକୁ ମୁଁ ବହୁତ ସମୟ ହେଲା ଅପେକ୍ଷା କରିଛି ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ଟିକେ ଇନଫର୍ମେସନ୍ ଦେଇପାରିବେ କି ଆଉ ମୁଁ ବୁଝିବାକୁ ଚାହୁଁଛି କ'ଣ ପାଇଁ ଏତେ ସମୟ ଲାଗୁଛି ଆପଣ ଟିକେ କହିପାରିବେ କି ମତେ ମତେ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ମୁଁ ଦଶଟାରେ କ୍ୟାବ୍ ବୁକ୍ କରିଛି ଦଶଟା ଚାଳିଶିରେ କ୍ୟାବ୍ ପହଞ୍ଚିବା କଥା କିନ୍ତୁ ବାରଟା ପଚାଶ ହେଇଯାଇଛି ମୁଁ ଏବେବି ବସିଛି କ୍ୟାବ୍ ଅପେକ୍ଷାରେ କିନ୍ତୁ କ୍ୟାବ୍ ଏଯାଏଁ ପହଞ୍ଚି ନାହିଁ କାହିଁକି ପହଞ୍ଚି ନାହିଁ ଆପଣ ଟିକେ ଡିଟେଲସ୍ଟା ମତେ କହିବେ ଯଦି

ମୁଁ ଆଉ ବେଶୀ ସମୟ ୱେଟ୍ କରିବିନି କରିପାରିବି ନାହିଁ ତ ଟିକେ ଦୟାକରି ମତେ କହିପାରିବେ କ୍ୟାବ୍ ଆଉ କେତେ ସମୟ ଲାଗିବ